ମୋର ନିଜସ୍ୱ ମତ ହେଉଛି ଆଜିର ଆଜିର ଯୁବପିଢ଼ୀ ବା ଆଜିର ଦିନରେ ଯେଉଁ ପିଲାମାନେ ଜନ୍ମ ହେଉଛନ୍ତି ସେମାନଙ୍କୁ ଓଡ଼ିଆ ଭାଷା ଶିଖାଇବା ନିହାତି ଦରକାର କାହିଁକିନା ଦିନକୁ ଦିନ ଓଡ଼ିଆ ଭାଷା ବିଲୁପ୍ତ ହେବାରେ ଲାଗିଛି କାହିଁକିନା ଅଜିର ଯେଉଁ ପାଠ ପଢ଼ା ଶୈଳୀ ସେଥିରେ ସାଧାରଣତଃ ହିନ୍ଦୀ ଇଂଲିଶ୍ ଏଗୁଡ଼ିକୁ ବେଶୀ ଭାବରେ ଅଗ୍ରାଧିକାର ଦିଆହେଉଛି ଆଉ ଓଡ଼ିଆ ଭାଷା ବିଲୁପ୍ତ ହେବାରେ ଲାଗିଛି ଓଡ଼ିଆ ଭାଷା ପିଲାମାନେ ବହୁତ କମ୍ କହୁଛନ୍ତି କାରଣ ସ୍କୁଲ୍ରେ ବି ପାଠ ପଢ଼ା ଇଂଲିଶ୍ରେ ହେଉଛି ଆଉ ସେଥିପାଇଁ ଓଡ଼ିଆକୁ ପ୍ରାଧାନ୍ୟ ଦେବା ଦରକାର ବିଭିନ୍ନପ୍ରକାର ସରକାରୀ କାର୍ଯ୍ୟ କାର୍ଯ୍ୟାଳୟରେ ମଧ୍ୟ ଓଡ଼ିଆକୁ ପ୍ରାଧାନ୍ୟ ଦେବା ଦରକାର ଯେକୌଣସି ପିଲା ଗୋଟେ ଯଦି ଇଣ୍ଟର୍ଭିଉ ଦେବାକୁ ଯାଉଛି ତା'ହେଲେ ବି ସେଇଠି ବି ଇଂଲିଶ୍ରେ ପରୀକ୍ଷା ସବୁ ସେ ଆଉ ସେଥିପାଇଁ ଏ ଦିଗରେ ମଧ୍ୟ ପ୍ରାଧାନ୍ୟ ଦେବା ଦରକାର ଆଉ ଗୋଟେ ଜିନିଷ ମୁଁ ଗୋଟେ କହିବି ଓଡ଼ିଶାର ପିଲାମାନେ ସାଧାରଣତଃ ଯେତେ ପାଠ ପଢ଼ୁଆ ହେଲେ ମଧ୍ୟ ଇଂଲିଶ୍ରେ ମଧ୍ୟ ବହୁତ ୱିକ୍ ଥାଆନ୍ତି ସେଥିପାଇଁ ସାଧାରଣତଃ ଭଲ ପାଠ ପଢ଼ୁଥିଲେ ମଧ୍ୟ ଯେତେବେଳେ ଇଂଲିଶ୍ର କୋଶ୍ଚିନ୍ ଆସେ ପିଲାମାନେ ସାଧାରଣତଃ ବୁଝିପାରନ୍ତିନି ଯେଉଁଥିପାଇଁକି ମଧ୍ୟ ସେମାନେ ଫେଲ୍ ହୋଇଥାନ୍ତି ଯେକୌଣସି ସରକାରୀ କାମ ମଧ୍ୟ ପାଇ ଥାନ୍ତିନି ପାଇପାରନ୍ତିନାହିଁ କିନ୍ତୁ ତା କତିରେ ଦକ୍ଷତା ଥାଏ ସେ ତ କିଛି କାମ କରିପାରିବ କିନ୍ତୁ ଇଂଲିଶ୍ ପାଇଁ ସେ ମଧ୍ୟ ଫେଲୁଅର୍ ହୋଇଯାଏ ସେଥିପାଇଁ ସରକାର ଏ ବିଷୟରେ ଧ୍ୟାନ ଧ୍ୟାନ ଦେବା ଦରକାର ଯେ ଯେକୌଣସି ଇଣ୍ଟର୍ଭିଉ ହେଉଛି ତାକୁ ଓଡ଼ିଆରେ କରାଇଲେ ପିଲାମାନେ ବହୁତ ଉପକୃତ ହୋଇପାରିବେ ଆଉ ପିଲାମାନଙ୍କୁ ନିହାତି ଓଡ଼ିଆ ଶିଖାଇବା ନିହାତି ଦରକାର କାହିଁକିନା ଓଡ଼ିଆକୁ ଆମକୁ ବଞ୍ଚେଇକି ରଖିବା ଆମର ମାତୃଭାଷା ଓଡ଼ିଆ ତାକୁ ଆମକୁ ବଞ୍ଚେଇକି ରଖିବାକୁ ପଡ଼ିବ